ହ୍ୟାଲୋ କିଏ କହୁଛନ୍ତି ଆପଣ ପ୍ରଥମ ଥର ପାଇଁ ପୁରୀ ଯିବେ ଆଜ୍ଞା ଆପଣ ଏକା ଯିବେ ନା ଆପଣଙ୍କ ସହିତ ଆଉ କେତେଜଣ ଯିବେ ଆପଣ ପରିବାର କି ଆପଣଙ୍କ ସାଙ୍ଗମାନେ କେଉଁ ମାନେ ଆପଣ ଯିବାକୁ ଚାହୁଁଛନ୍ତି ମାନେ ଆପଣ ଏକା ନା ସମସ୍ତେ ମିଶିକି ଯିବେ କେତେଜଣ ଯିବେ ଆଜ୍ଞା ତା'ହେଲେ ଶୁଣନ୍ତୁ ପୁରୀ ଯେହେତୁ ଆପଣ ପ୍ରଥମ ଥର ଯିବେ ଆପଣ ଏତେ ଜଣ ତ ଯିବେ ସେଥିଯୋଗୁଁ ଆପଣଙ୍କୁ ବୋଲେରୋ ଦରକାର ପଡ଼ିବ ମାନେ ଆପଣ ବୋଲେରୋରେ ଯିବାକୁ ପଡ଼ିବନା ନିଶ୍ଚିନ୍ତ ରୂପରେ ସେ ଯେଉଁ ବୋଲେରୋରେ ଯିବାକୁ ହେଲେ ଆପଣ କ'ଣ କରିବେ କହିଲେ ଟିକିଏ ପଇସା ଅଧିକ ପଡ଼ିବ ତା ପରେ ଆପଣ କ'ଣ କରିବେ ଆପଣଙ୍କୁ ମୁଁ ଭଲ ଡ୍ରାଇଭରଟେ ଦେଇଦେବି ତା ସହିତ ଭଲ ବୋଲେରୋ ଗାଡ଼ିଟେ ଦିଆହେବ ତା ପରେ ଆପଣଙ୍କ ପାଇଁ ଭଲ ହୋଟେଲ ଭଲ ଖାଇବା ଖୋଜା ହେଇକି ରଖାହେବ ଶୁଣନ୍ତୁ ଆଉ ଗୋଟେ କଥା ଆପଣ ଯେଉଁ ଯିବେ ସେଠି ରହିବେନା ଆସିବେ ହେରି ଆଜ୍ଞା ହଉ ତା'ହେଲେ ରହିବେ ଯଦି ମୋତେ ଲାଗୁଛି ଏ ସମୁଦ୍ର ପାଖରେ ଯେଉଁ ହୋଟେଲଟା ନାହିଁ ସେଇଠି ରହିଲେ ଭଲ ହେବ ସେଇଠି କମ୍ ପଇସା ଆପଣ ରହିବେ ଦୁଇଟା ରୁମ୍ ନେଇକି ରହିଯିବେ ପୁଅ ଗୋଟେ ଝିଅ ଗୋଟେ ଆପଣଙ୍କୁ ଭଲ ହେବ ସେଇଥିରେ ରହିଲେ ଭଲ ହେବ ତାପରେ ସେଠି ରହିଲେ ବି ଆପଣ ସମୁଦ୍ର ଦୃଶ୍ୟଟା ଦେଖିବେ ତାପରେ ଯେଉଁ ହୋଟେଲରେ ରହିବେ ସେଠି ଖାଇବା ପିଇବା ବି ସୁବିଧା ଆରାମସେ ହେଇଯିବ ଆପଣ ବ୍ୟସ୍ତ ହେବେନି ଖାଇବା ପିଇବା ସୁବିଧା ବି ହେଇଯିବ ଆଉ ସେଇଠି ରହିଯିବେ ଆଉ ଆଉ ଆପଣ ଶୁଣୁନାହାନ୍ତି ଆପଣ ପ୍ରଥମ ଦିନ ସବୁଆଡ଼େ ବୁଲିଯିବେ ନା କେବଳ ପୁରୀ ମନ୍ଦିର ହଁ ଶୁଣନ୍ତୁ ଆପଣ ପୁରୀ ପ୍ରଥମ ଦିନ ଯିବେ ସମୁଦ୍ର ଆଡ଼େ ଟିକେ ବୁଲିବେ କୋଣାର୍କ ମନ୍ଦିର ଆଡ଼େ ଟିକେ ଯିବେ ଚନ୍ଦ୍ରଭାଗା ଆଡ଼େ ଟିକେ ଯିବେ ତା ପରେ ଆମର ସେଠି ହନୁମାନଙ୍କ ମନ୍ଦିର ଗୋଟେ ଅଛି ସେପଟ ଆଡ଼େ ଟିକେ ଯିବେ ତା ପରେ ଆମର ଗୁଣ୍ଡିଚା ମନ୍ଦିର ଅଛି ସେପଟ ଆଡ଼େ ଟିକେ ଯିବେ ଇଏ ସବୁ ବିଭିନ୍ନ ରହିଲାଣି ଯଦି ଆମେ ଆପଣଙ୍କୁ ଗୋଟିଏ ଦିନରେ ଦୁଇ ତିନିଟା ଜାଗା ବୁଲେଇବୁ ତା'ହେଲେ କଭର ହେଇପାରିବ ନହେଲେ କଭର ହେଇପାରିବନି ସେଥିଯାଗୁଁ ଆପଣଙ୍କୁ ଆମେ ଦୁଇ ତିନିଟା ଜାଗା ଦିନକୁ ବୁଲେଇବୁ ତା ସହିତ ହୋଟେଲରେ ଆପଣଙ୍କର ଖାଇବାପିଇବା ଖର୍ଚ୍ଚ ଆଉ ବୋଲେରୋରେ ଯିବା ଏମିତି ହେବ ତା'ହେଲେ ଆପଣ ରାଜି ଅଛନ୍ତି ନା ଆଉ ଯଦି କିଛି ପ୍ରଶ୍ନ ଅଛି ଯଦି କୁହନ୍ତୁ ଶୁଣନ୍ତୁ ପାଖାପାଖି ଦଶ କୋଡ଼ିଏ ହଜାର ଭିତରେ ହେଇଯିବ ବେଶି ହବନି ମ ବୁଝୁଛନ୍ତି ଆଜ୍ଞା ହଉ ତା'ହେଲେ ଆଉ ଆସନ୍ତୁ ଆପଣ କଥା ହେବା ଆଉ ହଉ ହଉ ତା'ହେଲେ ରଖିଲି ମ୍ୟାମ୍ ହଉ